ତା'ପରେ ସେମାନେ ମଧ୍ୟ କେତେ କେତେ ମଧ୍ୟ ହାଣା କଟା ମଧ୍ୟ ହୋଇଯାଇଥାଏ ଓ ସେ ଆମକୁ କହିଥାନ୍ତି କି ଆମେ ତମ ଘରେ ଆମେ ତମ ଘର ଆଗରେ ଲାଇଟ ଲଗେଇବୁ ଆମେ ଏମିତି କାମ କରୁ ମାତ୍ର ଯିଏ ଜିତି ସାରିବା ପରେ କୌଣସି କାମ ମଧ୍ୟ କରନ୍ତି ନାହିଁ ଆମେ ପ୍ରତିବର୍ଷ ପୋଖରୀ ସଫା କରିବୁ ଆଦି କାମ ଆମେ ଆପଣଙ୍କୁ ଇନ୍ଦିରା ଆବାସ ଦେବୁ ଆଦି କାମ କହିଥାନ୍ତି ଓ ଓ ଘରେ ଘରେ ଲାଇଟ୍ ଲଗେଇବୁ ସବୁ କାମ କରିଥାନ୍ତି ମାତ୍ର କୌଣସି ଗୋଟିଏ କାମ ମଧ୍ୟ କରି କୌଣସି ଗୋଟିଏ କାମ ମଧ୍ୟ କରିନଥାନ୍ତି ଓ ଦଳୀୟ ଟଙ୍କା ମଧ୍ୟ ବହୁତ ଲୋକଙ୍କୁ ଦେଇଥାନ୍ତି କହିଁନା ସେ ସେମାନେ ଯେଉଁ ଯେଉଁ ପାର୍ଟି ଜିତିବାକୁ ଚାହିଁଥାଏ ସେଇ ବହୁତ ବହୁତ ଟଙ୍କା ସାରିଥାଏ ଓ ସେଇ ଟଙ୍କାରେ ଆମକୁ ମଧ୍ୟ କୌଣସି ଟଙ୍କା ମଧ୍ୟ ଦିଅନ୍ତି ନାହିଁ ସେମାନଙ୍କୁ ଯିଏ ଭଲ ଲାଗିଲା ସେମାନେ ତାଙ୍କୁ ଘର ପିଛା ହଜାର ଲାଖେ କରି ସବୁ ଗୋଟେ ଗୋଟେ ଘରେ ଟଙ୍କା ବାଣ୍ଟିଥାନ୍ତି ଓ ଓ ଯେତେବେଳେ ହାଣା କଟା ମଧ୍ୟ ହୋଇଥାଏ ଓ ଓ ସମର୍ଥନ ଭଙ୍ଗାରୁଜା ମଧ୍ୟ ଘରେ ଯଦି ଆମେ ତାଙ୍କୁ ନ ଭୋଟ ଦେଉ ତାହେଲେ ସେମାନେ ଆସି ଆମ ଘରେ ରାତି ଅଧରେ ଆସି ଭଙ୍ଗାରୁଜା କରି ଆମକୁ କିଡ଼ନାପ କରିବା ମଧ୍ୟ ଚେଷ୍ଟା କରନ୍ତି ଓ ଲୁଟ ମଧ୍ୟ ଚୋରି ମଧ୍ୟ ଚୋରି ମଧ୍ୟ କରିଥାନ୍ତି ଦଳୀୟ ଟଙ୍କା ମଧ୍ୟ ଆମକୁ ଦେଇଥାନ୍ତି